ମୋତେ ଲାଗୁଛିକି ଓଡ଼ିଆ ଭାଷା ହେଉଛି ଆମର ସବୁଠାରୁ ସ୍ୱତନ୍ତ୍ର ଭାଷା କାହିଁକିନା ଓଡ଼ିଆ ଭାଷା ହେଉଛି ଆମ ମାତୃଭାଷା ବିଭିନ୍ନ ଦେଶରୁ ଆମ ଦେଶକୁ ଲୋକ ଆମ ଦେଶକୁ ଲୋକମାନେ ଆସିକି ଆମ ମାତୃଭାଷାକୁ ଆଦରାଇ ନେଇଥାନ୍ତି କାହିଁକିନା ଆମ ମାତୃଭାଷା ବହୁତ ସରଳ ଓ ସୁନ୍ଦର ହୋଇଥାଏ ସେଥିଲାଗି ଆମ ମାତୃଭାଷା ବିଭିନ୍ନ ଜାଗାରେ ମଧ୍ୟ ଲୋକ ଆମ ମାତୃଭାଷାକୁ କହିବାକୁ ଭଲ ପାଇଥାନ୍ତି ବିଭିନ୍ନ ଦେଶରେ ମଧ୍ୟ ଆମ ମାତୃଭାଷାର ବହୁତ ପ୍ରସାର ଓ ପ୍ରଚାର ମଧ୍ୟ ହୋଇଥାଏ ଯେମିତି ହିନ୍ଦୀ ଆଉ ତେଲୁଗୁ ଭାଷା ତାଙ୍କ ଦେଶରେ ବହୁତ ବିକଶିତ ହୋଇଥାଏ ସେହିପରି ଭାବରେ ଆମଓଡ଼ିଶାରେ ଆମ ଓଡ଼ିଆ ଭାଷା ବହୁଳ ଭାବରେ ପ୍ରଭାବିତ ଓ ପ୍ରଚାରିତ ପ୍ରସାରିତ ହୋଇଥାଏ